ଆମ ଅଞ୍ଚଳରେ କଳା ଏବଂ ହସ୍ତଶିଳ୍ପରେ ଲିପ୍ତର ଲିପ୍ତ ରହୁଥିବା ଲୋକ ବହୁତ ଲୋକ ରହିଛନ୍ତି କଳା ବା କିଏ ଭଲ ନାଚ କଲା କିଏ ଭଲ ଗୀତ ଗାଇଲା କିଏ ଭଲ ଚିତ୍ର ଆଙ୍କିଲା ଏଇ ସବୁ ଆମେ ଦେଖିଲେ ତାକୁ ଆମେ କଣ କରୁ ନା ସୋସିଆଲ ମିଡ଼ିଆରେ ଆକାଉଣ୍ଟରେ ପୋଷ୍ଟ କରୁ ସେମିତି ହସ୍ତଶିଳ୍ପୀ ହସ୍ତଶିଳ୍ପୀ ହେଲେ ପଟ୍ଟଚିତ୍ର ହେଉ କି ପଥର ମୁଦେଇ ହେଉ କିମ୍ବା କିମ୍ବା ଆଉ କିଛି ମାନେ କଣ୍ଢେଇ ହେଉ କାଠ କଣ୍ଢେଇ ହେଉ ଏଇ ସବୁ ଜିନିଷ ଭଲ ହେଲେ ଆମେ ତାକୁ କଣ କରୁ ନା ସୋସିଆଲ ମିଡ଼ିଆରେ ପୋଷ୍ଟ କରୁ ତାପରେ ଏଇ ହଁ ମୋର ଏହି ୟୁଟ୍ୟୁବ ଚାନେଲ ଅଛି କାରଣ ଏଇସବୁ ଜିନିଷ ଯଦି ଭଲ ହେଇଚି ଆମେ ତାକୁ ଯଦି ୟୁଟ୍ୟୁବ ଚାନେଲ ମାଧ୍ୟମରେ ଆମେ ଛାଡ଼ୁ ଛାଡ଼ିବା ତା'ହେଲେ ସେ'ଟା ଭଲ ହେଇଥିଲେ ସେ'ଟା ଭାଇରାଲ ହୋଇକି ଆମକୁ ଅର୍ଡ଼ର ଆସେ ଯାହା ଫଳରେ କି ଆମ ପାଖକୁ ଅଧିକରୁ ଅଧିକ ଅର୍ଡ଼ର ଆସିବ ଆମେ ସେ ଭିଡ଼ିଓରେ ଛାଡ଼ିବା ପରେ ଆମର ସେ ଚାନେଲରେ ଆମର ସେ ଭିଡ଼ିଓ ଗୁରାକ ଛାଡ଼ିଲା ପରେ ସେରାକ ଭାଇରାଲ ହେବ ଭାଇରାଲ ହେଲାପରେ ଆମେ ବି ଲାଭବାନ ହୋଇ ପାରିବା ଏହିପରି ଭାବରେ ସୋସିଆଲ ମିଡ଼ିଆରେ ଆମକୁ ସାହାଯ୍ୟ କରି